ଓଜନ କମାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ଆମ ଗାଁରେ ବିଭିନ୍ନ ପ୍ରକାର ଉପଚାର ଲୋକପ୍ରିୟ ସେଥିମଧ୍ୟରୁ ମୋଟା ବ୍ୟକ୍ତିମାନଙ୍କୁ ଆମେ ଯଦି ମହୁ ଏବଂ ଲେମ୍ବୁ ରସ ଲେମ୍ବୁ ରସ ଦେବା ତା'ହେଲେ ତାଙ୍କ ମୋଟାପଣ କମ୍ ହେଇପାରିବ ଏବଂ ସେମାନଙ୍କ ମୋଟାପଣ କମ୍ କମ୍ କରିବା ପାଇଁ ସକାଳୁ ବ୍ୟାୟାମ ପ୍ରଣାମ ହେଇଯାଉ ଯୋଗ ହୋଇଯାଉ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଏକ୍ସରସାଇଜ୍ ମଧ୍ୟ କରିବାକୁ ପଡ଼ିବ ସକାଳୁ ଉଠିକି ମୋଟା ଲୋକମାନଙ୍କୁ କିପରି ଭାବରେ ସେମାନଙ୍କ ମୋଟାପଣ କମିପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ ସେମାନଙ୍କ ଖାଇବା ପ୍ରତି ଯତ୍ନ ନେବାକୁ ପଡ଼ିବ ସେମାନେ କେଉଁ ଖାଦ୍ୟ ଖାଇଲେ ସେମାନଙ୍କ ପାଇଁ ଭଲ ହବ ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଯାହାଫଳରେ କି ସେମାନଙ୍କ ମୋଟାପଣ ଆମେ କମାଇ ପାରିବା